ଆଜିକାଲି ପିଲାମାନେ ଖେଳୁଥିବା ଖେଳ ଗୁଡ଼ିକ ହେଉଛି କି କ୍ୟାଣ୍ଡି କ୍ରସ ଟେମ୍ପୁଲ ରନ ହିଲ କ୍ଳାମ୍ବ ରେସିଙ୍ଗ ବବୁଲ ସୁଟର କ୍ୟାରମ ପୁଲ ପବଜି ଲାଇଟ ଫ୍ରି ଫାଏର ବାଇକ ରେସ ମିଲି ମିଲତିଆ ଏହି ଖେଳ ଗୁଡ଼ିକ ପିଲାମାନେ ଖେଳିଲେ ତାଙ୍କ ମନ ଖୁସି ରୁହେ